ଭାରତର ସେୟାର୍ ମାର୍କେଟର ଚାହିତା ଦିନକୁ ଦିନ ବଢ଼ିବାରେ ଲାଗିଛି ଆଜି ଯେଉଁ ସାବୁନ ମୂଲ୍ୟ ପାଞ୍ଚ ଟଙ୍କା ଥିଲା ସେଇ ସେଇଟା କାଲି ଦେଖିଲାଟୁ ଦଶ ଟଙ୍କା ହେଇ ଯା ହେଇ କ କ'ଣ କ'ଣ ହେବ କିଏ କହିପାରିବ ନାହିଁ ଆଜିକାଲି ଆଜିକାଲି ମୋବାଇଲର ସବୁ ସବୁ ମିିଳୁ ମିଳୁଛି କେଉଁ ଜିନିଷ ଆଣିବା ପାଇଁ ଆମ୍ଭେ ଦୂରକୁ ସାଇକେଲ ବା ଗାଡ଼ିରେ ଯିବାକୁ ପଡ଼ୁଥିଲା ତାହା ଆମେ ପାଖରେ ପାଖରେ ଘଣ୍ଟାଟେ ଘଣ୍ଟାଟେ ଭିତରେ ଆସିକି ଘରେ ପହଞ୍ଚି ଯାଉଛି ଡିଜିଟାଲ୍ ଡିଜିଟାଲ୍ ଆପ୍ ଆପ୍ ଆପ୍ ଭାରତରେ ଲୋକ ମାନ ମାନ ଙ୍କୁ ମାନଙ୍କୁ ବହୁତ ବହୁତ ସାହାଯ୍ୟ କରୁଛି କରୁଛି କିନ୍ତୁ ଏଇଟା ଲୋକମାନଙ୍କୁ ଅଳସୁଆ କରି କରି ଦେଉଛି ହେ ଏହା ଯେତେ ଭଲ ସେତେ ଖରାପ ଏହା ଆଗରୁ ଲୋକମାନଙ୍କ ପାଇଁ ବିପଦ ହବ